ଆଜ୍ଞା ଆମର ବଡ଼ ପରିବାର ଏବଂ ଆମର ବଡ଼ ବାଡ଼ି ବଗିଚା ଅଛି ତା'ଦେହରେ ଅନେକ ପ୍ରକାର ଗଛ ଫୁଲ ଗଛ ଆମ୍ବ ଗଛ ଯେ ଫଳଜାତୀୟ ଗଛ ହଉ ବା ଫୁଲଜାତୀୟ ଗଛ ହଉ ବହୁତ ପରିମାଣରେ ଲଗାଯାଇଛି ଏବଂ ଏହା ଆମର ସ୍ୱାସ୍ଥ୍ୟ ପକ୍ଷେ ବହୁତ ଉପଯୋଗୀ ଏବଂ ଆମର ପରିବେଶକୁ ନିର୍ମଳ ରଖିଥାଏ ତେଣୁ ଆମେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାବେଳେ ଏହାକୁ ପାଣି ଦେଇଥାଉ ଏବଂ ଏହାର ଯତ୍ନ ନେଇଥାଉ ନା ରାସାୟନିକ ସାର ବଦଳରେ ଏଥିରେ ଖତ ଦେଇଥାଉ ଏବଂ ଯେତେବେଳେ କେଉଁ ହଲିଡେ ଟୁର ହଉ ବା ଆମେ ଘରେ ଦୁଇରୁ ଚାରି ଦିନ ପର୍ଯ୍ୟନ୍ତ ଅନୁପସ୍ଥିତ ଥିଲେ ଆମେ ପ୍ରଥମେ ଅଧିକରୁ ଅଧିକ ପାଣି ପ୍ରଦାନ କରିଥାଉ ଗଛରୁ ଯିବା ପୂର୍ବରୁ ଏବଂ ପାଖ ଆଖ ପଡ଼ୋଶୀ ତାଙ୍କୁ କହିଦେଇଥାଉ ଯେ କେବଳ ମଟର ସୁଇଚ୍ଟା ଅନ୍ କରିଦେଲେ ବଗିଚାରେ ପାଣି ମାଡ଼ିଯିବ ଏବଂ ଗଛ ଗୁଡ଼ିକ ପାଣି ପାଇଯିବ ଏହା ଆମେ କହିଥାଉ ତାଙ୍କୁ ଏବଂ ଘରକୁ ଫେରିଲେ ପାଣି ସାର ଖତ ଇତ୍ୟାଦି ଗଛରେ ଦେଇଥାଉ